ହେଲୋ ହଁ ହଁ କେଡ଼େ ସାଇଜ୍ର ଦରକାର ଥିଲା ଛୋଟଟା ମିଡିୟମ୍ଟା ବଡ଼ଟା କେମିତି ନେବେ ମିଡିୟମ୍ର ଟା ବି ଆସିବ ଆପଣଙ୍କୁ ବସିଲା ବାଲା କି ଠିଆ ବାଲା ନେବେ ହୁଁ କେମିତି ନେବେ ଯେ ସେଟା ତ ସବୁ ସେମ୍ ତ ଆପଣଙ୍କୁ ମିଡିୟମ୍ ସାଇଜ୍ର ପଡ଼ିବା ନଅଶହରୁ ବାରଶହ ଟଙ୍କା ଭିତରେ ପଡ଼ିଯିବ ଆପଣଙ୍କୁ ଷ୍ଟାଣ୍ଡାର୍ଟାଟା ଚାରିଶହ ପାଞ୍ଚଶହ ଛଅଶହ ଅଛି ପୁରା ବଡ଼ଟା ବହୁତ ରେଟ ଅଛି ଦୁଇ ହଜାର ଅଛି ତିନି ହଜାର ଅଛି ଚାରି ହଜାର ଅଛି ପାଞ୍ଚ ହଜାର ଅଛି ଯେମିତି କହିବେ ଆଉ ପୁରା ହୁଁ ବୋଲେ ମିଡିୟମ୍ ସାଇଜ୍ର ଆପଣଙ୍କୁ ଆଠଶହରୁ ବାରଶହ ଭିତରେ ଆସିଯିବା ଆପଣଙ୍କରଟା ସେ ପତଳା ବାଲା ନେବେ ନା ଆପଣ ଏଇଠି ଆପଣଙ୍କର ଲାଗି ଗୋଟେ ବୁକିଙ୍ଗ କରି ରଖିବା ପତଳା ବାଲା ଠିକ ଅଛି ଆପଣ ଚାରିଶହ ଆଡଭାନ୍ସ କରିଦେବେ ଆଉ ଆସିଲା ପରେ ଚାରିଶହ ପେମେଣ୍ଟ କରିଦେବେ